ନମସ୍କାର ଆପଣ ତାରିଣୀ ଟ୍ରାଭେଲରସ୍ରୁ କହୁଥିଲେ ତ ମୁଁ କେନ୍ଦୁପଡ଼ାରୁ ସୁରେଶ ସାହୁ କହୁଛି ମୁଁ ଏକ ଏ ଗାଁର ମୁଖ୍ୟ ଅଟେ ଆମ ଗାଁର ଲୋକ ମିଳିମିଶି ନନ୍ଦନକାନନ ବୁଲି ଯିବାକୁ ଚାହୁଁଛନ୍ତି ଆମର ପାଞ୍ଚ ଜୁଲାଇ ଦୁଇ ହଜାର ତେଇଶି ତାରିଖରେ ଏକ ପଚିଶ ଜଣ ଲୋକ ବସିପାରୁଥିବା ଭଳି ଏକ ଗାଡ଼ି ଆବଶ୍ୟକ ଆପଣ ଗାଡ଼ି ଯୋଗାଇ ପାରିବେକି ଭଡ଼ା ବାବଦରେ କେତେଟଙ୍କା ନେବେ ମୋତେ କୁହନ୍ତୁ